ହଁ କିଏ କହୁଛ କ'ଣ କହୁଛ ହ୍ୟାଲୋ ହଁ କୁହ କୁହ କୁହ

ହଉ ମୁଁ ତ ବହୁତ ଦିନ ହେଲା ଖାଇଥିଲି ତଥାପି ମୋର ହଁ ଟିକିଏ ଟିକିଏ ମନେପଡ଼ୁଛି ତୁ ଗୋଟେ କ'ଣ କରିବୁ କହିଲୁ ତାକୁ ଆଗେ ଆଣିକି ଭଲ ଭାବରେ ଧାଇ ଧାଇଦେ ଧୋଇ ଧାଇ ଦେଇକି ତାକୁ ଛାଣିଦେ ଛାଣି ଦେଇକି ଚୁନି ଚୁନି କରିକି କାଟିଦେବୁ କାଟି ଦେଇକି ପିଆଜ ରସୁଣ ଅଦା ଲଙ୍କା ଆଉ ଧଣିଆ ପାଉଡ଼ର୍ ସବୁ ମସଲା ପକେଇକି ତାକୁ ଛୁଙ୍କ କରିଦେ ଫୁଟଣ କରିଦେଇକି ତା ଉପରେ ପକେଇକି ଭାଜି ଭାଜି ଦେ ଭାଜି ଭାଜି ଦେବୁ ତା'ପରେ ତାକୁ ବାହାର କରିଦେବୁ ଗୋଟେ ଜାଗାକୁ ଗୋଟେ ଜାଗାକୁ ବାହାର କରିଦେଇକି ତାକୁ ପୁଣି କ'ଣ କରିବୁ ମସଲାଟାକୁ କଷି ଦେବୁ ତେଲ ତେଲ ଗରମ କରିବୁ ଆଗେ କଡ଼େଇ ବସାଇବୁ ତେଲ ଗରମ କରିବୁ ଫୁଟଣ ଲଙ୍କା ଫୁଟଣ ପକାଇବୁ ତା'ପରେ ପିଆଜ ରସୁଣ ଯେଉଁ ଅଦା ବଟାହୋଇଥିବ ତାକୁ ପକାଇବୁ ଆଳୁ ଚୁନି ଚୁନି କରିକି କାଟିକି ତାକୁ ବି ପକାଇବୁ ହଁ ଖାଇଥିଲି ଛୁଆବେଳେ ହଁ ବହୁତ ବଢ଼ିଆ ଲାଗେ ହଁ ହଉ ଯଦି ପଚାରିଲୁ ମୁଁ ତୋତେ ତ କହୁଛି ଏଇ ଏଇ ଭଳିଆ କରିଦେବୁ ତାକୁ ପ୍ରଥମେ ଧୋଇଦେବୁ ପରିଷ୍କାର କରିକି ହଁ ହଁ ସମସ୍ତଙ୍କୁ ଭଲ ଲାଗିବ ମୁଁ ଖାଇଛି ବହୁତ ବଢ଼ିଆ ଲାଗୁଥିଲା ମୁଁ କଲେ ବି ଆମ ଘରେ ଆମ ଛୁଆମାନେ ବି ଖୁସିରେ ଖାଇଦିଆନ୍ତି ନାଇଁ ନାଇଁ ଖାଇବା ଜିନିଷ

ନାଇଁ କରିକି ଖା ଏଇଟା ଦେହ ପାଇଁ ବି ବହୁତ ଭଲ ଆଉ ନିଦ ହେବ ଭଲ ନିଦ ହେବ ଝାଡ଼ା ବି କ୍ଲିୟର୍ ହେବ ଏ ତରକାରୀଟା ଖାଇଲେ ଆଉ ବହୁତ ଭଲ ଲାଗିବ ଏଇଟା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ତୁ ଖାଇବା ସହିତ ଛୁଆଙ୍କୁ ଦେବୁ ଖାଇବା ପାଇଁ ସମସ୍ତେ ଖାଇବ ଆଉ ଯେଉଁ ଭଳିଆ କହିଲି ସେହି ଭଳିଆ ଭାବରେ କରିବୁ ସବୁ ଜିନିଷ ପକାଇକି କରିବୁ ତେଲ ଟିକିଏ ଅଧିକ ଦେଇକି ଭାଜିକି କରିଦେବୁ ବହୁତ ବଢ଼ିଆ ଲାଗିବ ଆଉ ମୋ ପାଇଁ ଟିକିଏ ପଠାଇବୁ ହଁ ହଉ ଖାଇସାରିକି ମୋତେ କହିବୁ ମୋ ପାଇଁ ଟିକିଏ ପଠାଇବୁ ମୁଁ ରଖୁଛି